ମୁଁ ମଣିଷ ସମାଜ ଉପରେ କେମିତି ସମାଜ ଖରାପ ଦିଗରୁ ଭଲ ଦିଗ ଆଡ଼କୁ ଗତି କରିବ ସେଇ ବିଷୟରେ ଲେଖିବାକୁ ଚାହେଁ ମୁଁ ସମାଜକୁ କହିବାକୁ ଚାହେଁ ସମାଜର ପ୍ରତିଟି ଲୋକଙ୍କୁ ପ୍ରତି ଲୋକଙ୍କ ସହଯୋଗ କରିବା ଦରକାର ଅପକ୍ରମରୁ ନିର୍ବୁକ୍ତ ରହିବା ଦରକାର ବଡ଼ ସାନ ବିଚାର କରିବା ଦରକାର ସମାଜ ଦୁର୍ନୀତିମୁକ୍ତ ହେବା ଦରକାର ଏହିସବୁ କାର୍ଯ୍ୟରୁ ନିର୍ବୁତ୍ତ ରହିଲେ ସମାଜ ପାଇଁ ମଙ୍ଗଳ ହେବ